ଆଜ୍ଞା ମୁଁ ହରି ଭାଇ କହୁଛି କୁହନ୍ତୁ କିଏ କହୁଥିଲେ ଆଜ୍ଞା

କୁହନ୍ତୁ କୁଆଡ଼େ ଯିବେ ଆପଣ କେଉଁ ଜାଗାକୁ ଯିବାକୁ ଚାହୁଁଛନ୍ତି

କେଉଁ ଦିନ ଯିବାକୁ ଚାହୁଁଛନ୍ତି ନାଇ କେବେ ଯିବାକୁ ଚାହୁଁଛନ୍ତି ଆଜ୍ଞା ଫ୍ରି ଅଛି ମୁଁ କେତେବେଳେ ଯିବେ କେତେଟା ରୁ କେତେଟା କେତେ ଜଣ ଆଉ କେଉଁଠି କି କେଉଁଠି କି ଯିବେ

ବାରଙ୍ଗ ପଟେ ଗଲେ ଟିକିଏ ଅଧିକ ଟଙ୍କା ଲାଗିବ ଆଉ ବାଙ୍କି ପଟେ ଗଲେ ତଥାପି ଟିକିଏ କମ ଟଙ୍କା ଲାଗିବ ଆଉ ଏଇ ଅଠର ଶହ ଉଣେଇଶି ଶହ ଟଙ୍କା ଲାଗିବ କେତେ ଦୁଇ ହଜାର ଜଣକା ଆଉ ଶୁକ୍ରବାର ଯିବ ଏଇ ମାସରେ କେବେ ଯିବେ ଆଜ୍ଞା ଆଉ କେତେ ବେଳକୁ ଆସିବେ ସେଇଠି କେତେ ସମୟ ରହିବେ ରହିବେ କି ସେଇଠି ରହିବେ କି

ବିରଜା ଅଛି ଯାଜପୁର ରେ ବିରଜା ମନ୍ଦିର ଯିବେ କି ହଁ ଆଉ ଛତିଆ ଗୁଡି ବି ଅଛି ନାଇ ଯଦି କହିବେ ତାହେଲେ ହେଇଯିବ

ଯଦି କହିବେ ତାହେଲେ ଏପଟୁ କଣ ହେଉଛି ବାଙ୍କି ଚର୍ଚ୍ଚିକା ଯିବା ଭାରି ଟାଇମ ହେବ ଆପଣ ଯିବେ କି ହଁ ହଁ ଆଉ ଗୋଟେ ଦିନରେ ବୁଲିକି ଆସି ହେବ ଆପଣ ଯଦି ଯିବେ କୁହନ୍ତୁ କେଉଁ ଗାଡ଼ି ଦରକାର କାର ନା ବୋଲେରୋ ନା କଣ କେଉଁ ଗାଡ଼ି ଦରକାର କାର ନା ବୋଲେରୋ

ଆଜ୍ଞା ଆଜ୍ଞା ସତରେ

ଜଲ୍ଦି ଟିକେ ବାହାରିବେ ଆଜ୍ଞା